ଆମର ଗାଈ ଅଛି ଗାଈ ନବଜାତ ବାଛୁରୀ ଜନ୍ମ କଲାପରେ ତା'ର ସେବା ଶୁଶୁରା କରିବା ଆମର କର୍ତ୍ତବ୍ୟ ଭଲ ୱାରେଣ୍ଟି ମଧ୍ୟ ଅଛି ଆଉ ହସ୍ତ ଗୁହାଳ ପରିଷ୍କାର ପରିଚ୍ଛନ୍ନ ରଖାଯାଏ ବାଛୁରୀର ଯତ୍ନ ମଧ୍ୟ ନିଆଯାଏ ମାଆ ପାଖରେ ତାହାକୁ ରଖାଯାଏ

ତା ପାଇଁ ବେଳେବେଳେ ଗାଧୋଇ ମଧ୍ୟ ଦିଆଯାଏ ଏ ଆରାମରେ ଗୁହାଳ ମଧ୍ୟରେ ଚଲାବୁଲା କରିବା ପାଇଁ ତାକୁ ଦିଆଯାଇଥାଏ ମାଆ ପାଖରୁ କ୍ଷୀର ଖାଇବା ପାଇଁ ତାକୁ ମଧ୍ୟ ସମୟ ଦିଆଯାଏ ତାକୁ ସୁସ୍ଥ ସବଳ କରିବା ପାଇଁ ମଧ୍ୟ ଯତ୍ନ ନିଆଯାଏ ଆଉ